ହ୍ୟାଲୋ ମା' ମଣିନାଗ ଟ୍ରାଭେଲ ସେଣ୍ଟର ମୁଁ ବୃନ୍ଦାବନପୁରରୁ ପୁଷ୍ପାଞ୍ଜଳି ମିଶ୍ର କହୁଥିଲି ମୁଁ କାଲି ଗୋଟିଏ ଗାଡ଼ି ଅର୍ଡର କରିଥିଲି ଆପଣଙ୍କୁ ମୋ' ଘରେ ନଅଟା ବେଳେ ପହଞ୍ଚିବା ପାଇଁ ଏପର୍ଯ୍ୟନ୍ତ ପହଞ୍ଚିପାରି ନାହିଁ ଆସିକି ଏତେ ବେଳ ହେଲାଣି ବହୁତ ସମୟ ହେଲା ମୁଁ ଅପେକ୍ଷା କରି ରହିଛି ଦୟାକରି କହିପାରିବେ କି ସେ ଗାଡ଼ି ଏବେ କେଉଁଠି ରହିଛି ଆଉ କେତେବେଳେ ଆସିକି ମୋ' ପାଖରେ ପହଞ୍ଚି ପାରିବ